ଓଡ଼ିଶାକୁ କଳାର ରାଜ୍ୟ ଏହି ରାଜ୍ୟରେ ବିଭିନ୍ନ ପ୍ରକାର କଳାକାରମାନେ ଅଛନ୍ତି ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ପ୍ରକାର କଳାକାର ଅଛନ୍ତି ପର୍ବପର୍ବାଣିରେ ବିଭିନ୍ନ ପ୍ରକାର କଳାକାରମାନେ ତାଙ୍କର କଳାମାନେ ପରିବେଷଣ କରନ୍ତି ଯେମିତିକି ଦଣ୍ଡନୃତ୍ୟ ପାଲା ଦାସକାଠିଆ ଅପେରା ଏ କଳା ପରିବେଷଣ କରି ଓଡ଼ିଶାର ଲୋକ ସଂସ୍କୃତି ପରମ୍ପରାକୁ ଏମାନେ ସଂରକ୍ଷଣ ରଖିବାରେ ସାହାଯ୍ୟ କରନ୍ତି